ପନ୍ଦର ଅଗଷ୍ଟ ଦୁଇ ହଜାର ବାଇଶ ଛବିଶ ଜାନୁଆରୀ ଦୁଇ ହଜାର ତେଇଶ ଚବିଶ ଫେବୃଆରୀ ଦୁଇ ହଜାର ବାଇଶ ସାତ ଅକ୍ଟୋବର ଦୁଇ ହଜାର ତେଇଶ ବାଇଶ ଜାନୁଆରୀ ଦୁଇ ହଜାର ତେଇଶ